ମୁଖ୍ୟତଃ ଖେଳ ତ ଗୋଟେ ମନୋରଞ୍ଜନର ଖୋରାକ ଯୋଗାଇଥାଏ ତା ମଧ୍ୟରେ ବିଭିନ୍ନ ପ୍ରକାରର ତ ଖେଳ ରହୁଛି ତା ଭିତରେ ସମସ୍ତେ ଯେ ଯେକୌଣସି ସ୍ତରରେ ଯିଏ ଯାହା ଖେଳେ ତାକୁ ତାର ମନୋରଞ୍ଜନ ସେଇଥିରୁ ହିଁ ମିଳେ

ଓ ପସନ୍ଦ କରିବାର ମୁଖ୍ୟ କାରଣ ହେଉଛି ମନର ଶାନ୍ତି ଏବଂ ପ୍ରାରମ୍ଭିକ ମାନସିକ